ଆଚ୍ଛା ଆଉ କ'ଣ

ଆଉ କିଛି ଅଭିଯୋଗ ଅଛି

ଠିକ୍ ଅଛି ଠିକ୍ ଅଛି ଆପଣଙ୍କର ଅଭିଯୋଗ ଯୋଉ ରହିଛି ତା ଉପରେ ଆମେ ପଦକ୍ଷେପ ନେବୁ ଆଉ